ଏମିତିରେ ବି ମୋତେ ମୋତେ ଖାଇବା ପାଇଁ ବହୁତ ଭଲ ଲାଗେ ଚିକେନ୍ ଏବଂ ବିରିଆନୀ କାରଣ ବିରିଆନୀ ଖାଇଲେ ମନକୁ ବହୁତ ଶାନ୍ତି ମିଳିଥାଏ ଏବଂ ଟେଷ୍ଟ ମଧ୍ୟ ବହୁତ ହୋଇଥାଏ ଏହା ଦ୍ଵାରା ଆମର ଶରୀର ମଧ୍ୟ ଠିକ୍ ରହିଥାଏ ଏବଂ ପ୍ରୋଟିନ୍ ମଧ୍ୟ ପାଇଥାଉ ଏହା ଦ୍ଵାରା ଖାଇବା ଦ୍ଵାରା ଆମର ଶରୀର ମଧ୍ୟ ଠିକ୍ ରହିଥାଏ ଏବଂ କାମ କାର୍ଯ୍ୟରେ ମଧ୍ୟ ଆମେ କରିବା ପାଇଁ ବହୁତ ଇଚ୍ଛା କରିଥାଉ ଖାଦ୍ୟ ଖାଇବା ଦ୍ଵାରା ଆମର ବହୁତ ଗୁଡ଼ାଏ